ଖବରକାଗଜ ପତ୍ରିକା ପ୍ରିଣ୍ଟ ମିଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ସୋସିଆଲ୍ ମିଡ଼ିଆ ଏବଂ ଅଡ଼ିଓ ଭିଜୁଆଲ୍ ମିଡ଼ିଆ ଏମାନଙ୍କ ଭିତରେ ପାର୍ଥକ୍ୟ ଗୋଟେ ଜିନିଷ ଏ ଖବର କାଗଜ ଆମେ ଦୈନନ୍ଦିନ ତାଙ୍କର ଯେଉଁ ନ୍ୟୁଜ୍ ରିପୋର୍ଟର୍ମାନେ ଅଛନ୍ତି ସେମାନେ ତାଙ୍କୁ ଯେଉଁ ଅଞ୍ଚଳର ଖବର ଦେବେ ତାହା ସେମାନେ ସମ୍ବାଦ ପେପର୍ରେ ପରିବେଷଣ କରିବି ଆଉ ପତ୍ରିକାରେ ଆମେ ସାପ୍ତାହିକ ପତ୍ରିକା କିମ୍ବା ମାସିକ ପତ୍ରିକା ଆମେ ଦେଖିଥାଉ ସାପ୍ତାହର ଯେତେ ଖବର ଅଛି ସେମାନେ ସେଇଟାକୁ ଲିପିବଦ୍ଧ କରାନ୍ତି ଏବଂ ନ୍ୟୁଜ୍ ଚ୍ୟାନେଲ୍ କହିଲେ ଆମେ ଡେଲି ଲାଇଭ୍ ନ୍ୟୁଜ୍ ଦେଖିପାରୁଛୁ ଆଜି କେଉଁ ଜାଗାରେ କେଉଁ ଘଟଣା ହେଇଛି ସେଇଟା ସେମାନେ ଭିଡ଼ିଓ ମାଧ୍ୟମରେ ଆମକୁ ଦେଖଉଛନ୍ତି ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ମାନେ ଆସୁଛି ଦେଶର ହିସାବ କ'ଣ ଅଛି ରାଜ୍ୟର ଖବର କ'ଣ ଅଛି ସେ ବସି ସୋସିଆଲ୍ ମିଡ଼ିଆ କହିଲେ ଆମେ ମୋବାଇଲ୍ରେ ଯାହା ବ୍ୟବହାର କରୁଛୁ ମୋବାଇଲ୍ରେ ଯେକୌଣସି ନ୍ୟୁଜ୍ ଦେଖୁଛୁ କିମ୍ବା ସେଇଟା ଦେଖୁଛୁ ସେଇଟା ମଧ୍ୟ ଭଲ କିନ୍ତୁ ଭିଜୁଆଲ୍ ମିଡ଼ିଆ କହିଲେ ସେମାନେ ଖାଲି ଖବର ସଂଗ୍ରହ କରିକି ନିଜ ନିଜେ ସେଇଟାକୁ ପରିବେଷଣ କରିବେ ଭିଜୁଆଲ୍ ମାଧ୍ୟମ ମୋର ହିସାବରେ ସବୁଠାରୁ ଭଲ ମାଧ୍ୟମ ହେଉଛି ନ୍ୟୁଜ୍ ଚ୍ୟାନେଲ୍ ମାଧ୍ୟମ ସେଇ ମାଧ୍ୟମରେ ଆମେ ମାନେ ସବୁ ଜିନିଷ ଆମେ ଜାଣିପାରିବା ସବୁ ଜିନିଷ ଦେଖିପାରିବା ସବୁ ଜିନିଷ ମାନେ ଯେଉଁଟା ରିଏଲ୍ ରିଏଲ୍ ଯେଉଁଟା ହେଉଛି ସେଇଟା ମାନେ ପ୍ରସାରଣ କରାଯାଉଛି ତେଣୁ ମୋତେ ପସନ୍ଦ ଲାଗେ ସବୁବେଳେ ନ୍ୟୁଜ୍ ଚ୍ୟାନେଲ୍ ନ୍ୟୁଜ୍ ଚ୍ୟାନେଲ୍ ମୋତେ ବହୁତ ପସନ୍ଦ ଲାଗେ ଆଉ ମୁଁ ବହୁତ ପସନ୍ଦ କରେ ନ୍ୟୁଜ୍ ଚ୍ୟାନେଲ୍କୁ କାରଣ ନ୍ୟୁଜ୍ ଚ୍ୟାନେଲ୍ରେ ଭଲ ଭଲ ଖବର ଆସୁଛି ଏବଂ ଡାଇରେକ୍ଟ ସେଇ ଜାଗାରୁ ଖବର ପ୍ରସାରଣ ହେଉଛି ଲାଇଭ୍ରେ ଦେଖୁଛୁ ସେଥିପାଇଁ ମୋତେ ସେଇଟା ପସନ୍ଦ ଲାଗେ